ହଁ ଅଛି ହଁ ଆସନ୍ତୁ

ହଁ ଆପଣ ଆସନ୍ତୁ

ହଁ ଆପଣ ଆସନ୍ତୁ ଆପଣଙ୍କର ସବୁ ସୁବିଧା କରାଯିବ ଆଗ ଆପଣ ଆଗ ପେସେଣ୍ଟକୁ ନେଇକି ଆସନ୍ତୁ

ଆପଣ ପେସେଣ୍ଟ ନେଇ ଆସନ୍ତୁ ଆସିଲା ପରେ ମେଡିକାଲରେ ସବୁ ସୁବିଧା ଅଛି ଅଛି ତୁମେ ଆଗ ଆସ ପେସେଣ୍ଟକୁ ନେଇକି ଆସ ସେଇଟା ବ୍ଲଡ୍ ହଁ ପଇସା ଲାଗିବ ଆପଣ ଯଦି ପଇସା ଦେବେନି ତାହେଲେ ବ୍ଲଡ୍ ଏକ୍ସଚେଞ୍ଜ କାର୍ଡ୍ ନେଇକି ଆସିବେ ହଁ ନହେଲେ ବ୍ଲଡ୍ ଏକ୍ସେଞ୍ଜ ବି କରି ହେହବି ନହେଲେ କାର୍ଡ୍ ନେଇକି ଆସିବେ ହଁ ପଇସା ଅଳ୍ପ ପଇସା ଅଳ୍ପ ଲାଗିବ ହେଲେ ହେଲ୍ଥ୍ କାର୍ଡ୍ ନେଇକି ଆସନ୍ତୁ